ହେଲା ବେଳକୁ ମୋ' ବାପାଙ୍କ ସାଙ୍ଗରେ ଯାଇ ମୁଁ ବଗିଚା କାମ ଆରମ୍ଭ କରିଥିଲି ଏବଂ ଏହି ବଗିଚା ଆରମ୍ଭ କରିବାରେ କାକୁଡ଼ି ଚାଷ ଫଳମୂଳ ଚାଷ ବିଭିନ୍ନ ପ୍ରକାର ପନିପରିବା ଚାଷ ଏ ଦିଗରେ ମୁଁ ବହୁତ ସାହାଯ୍ୟ କରିଥିଲି ଏବଂ ଏହି ବଗିଚା କାମ କରିବା ଦ୍ୱାରା ଯେଉଁ ଆନନ୍ଦ ମିଳେ ସ୍ପୃତି ମିଳେ ତାହା ଆମକୁ ଆମ ପରିବାରକୁ ପ୍ରଦାନ କରିଛି ଏବଂ ଅର୍ଥନୈତିକ ଦିଗରେ ଆମକୁ ମଧ୍ୟ ପରିପୁଷ୍ଟ କରିଛି